ମୋତେ ଜଗନ୍ନାଥଙ୍କ ଗୀତ ଗାଇବା ପାଇଁ ଭଲ ଲାଗେ ମୋତେ ଶିବଙ୍କ ଗୀତ ଗାଇବା ପାଇଁ ଭଲ ଲାଗେ ମୋତେ ଆଲବମ ଗୀତ ଗାଇବା ପାଇଁ ଭଲ ଲାଗେ ଭଜନ ବି ଗାଇବା ପାଇଁ ଭଲ ଲାଗେ କିନ୍ତୁ ସବୁ ତା' ଭିତରୁ ଜଗନ୍ନାଥଙ୍କ ଗୀତ ଗାଇବା ପାଇଁ ବେଶି ଭଲ ଲାଗେ